ହଁ ହ୍ୟାଲୋ ହଁ ହଁ ହଁ ଲାଗିଛେ କିଏ କହୁଥିଲେ କି ହଁ ହଁ ହଁ ହଁ

ହଁ ସବୁ ଜିନିଷ ମିଳୁଛି ମ୍ୟାଡ଼ାମ୍ ସବୁ ଜିନିଷ ଅଛି ଷ୍ଟେସନାରୀ ଷ୍ଟେସନାରୀ ସାମାନ ହେରିକା କାଣା ନେବେ ତୁମେ ଗିଫ୍ଟ ନବ ବୋଲେ ସବୁ ପ୍ରକାର ଗିପ୍ଟ ଅଛି ରାଧାକୃଷ୍ଣ ଠାରୁ ସିନେରୀ ଆଲବମ୍ ତା'ପରେ ସବୁ ତା ଦେହ ଯଦି ଗିଫ୍ଟ ଦେବ ବୋଲେ ଟେଡ୍ଡି ଅଛି ପୁତଳି ଅଛି ଆଉ ଫ୍ୟାନ୍ସୀ ସାମାନ ନେଲେ ସବୁ ଜିନିଷ ଅଛି ଷ୍ଟେସନାରୀ ସାମାନ୍ ବି ସବୁ ହଁ ଇୟର୍ ରିଙ୍ଗସ୍ ବି ଅଛି ସବୁ ତା'ମାନେ ତୁମେ ଗ୍ୟାରେଣ୍ଟିର ସବୁ ଜିନିଷ ପତ୍ର ବି ନେଁବେ ବୋଲେ ସବୁ ହେବା

ଆଉ କାଣା ତୁମେ ନବ କୁହ ତ ହଁ ହଁ ସବୁ କାଚର ସବୁ ଜିନିଷ ମିଲ୍ବା ତା'ମାନେ ଯେତେ ଷ୍ଟାଇଲ୍ର ଭଲ୍ ଭଲ୍ ଯେନ୍ କଲର୍ର ବୋଲବୋ ବି ମିଲ୍ବା କଲର୍ ଯେନ୍ କଲର୍ ନେବ ବି ସେଇଟା ହବା ଆଉ ଇଏ ଆମର ଗ୍ୟାରେଣ୍ଟିର ଚୁଡ଼ି ବି ମିଲ୍ବା ସବୁ ଦୁଲ୍ହନ୍ ସେଟ୍ ବି ସବୁ ଜିନିଷ୍ ମିଲ୍ବା

ହଁ ଚୁମ୍କା ଚୁଡ଼ି ଅଛେ ପ୍ଲେନ୍ଟା ଅଛେ ସବୁ ଅଛେ ହଁ ତମେ ଆସ୍ବ ଆଉ ଦୁକାନ୍ରେ ଦେଖ୍ବ ବୋଲେ ଜାଣିପାରିବ ଯେ କେନ୍ ଜିନିଷ୍ ମିଲୁଛି ଆଉ କେନ୍ ଜିନିଷ ନାଇଁ ମିଲ୍ବାର୍ ଯେ ହଁ ଫ୍ୟାନ୍ସୀ ବାଲା କାଜଲ୍ ସେ ଆଇ ଲାଇନର୍ ସବୁ ଜିନିଷ୍ ଅଛି ଆମର୍ ମେକ୍ ଅପ୍ ବକ୍ସର ମେକ୍ ଅପ୍ ମେକ୍ ଅପ୍ ସାମାନ୍ ବି ମେକ୍ ଅପ୍ ସାମାନରେ ବି ସେଇଟା ଆଇଛି ଆଉ ଏକ୍ସଟ୍ରା ଯଦି ନବ ବୋଲେ ବି ତା'ର ମିଲୁଛି ସେ କିଟ୍ ମାନେ ପ୍ୟାକେଟ୍ ନବ ବୋଲେ ବି ସେଥିରେ ଦେସି ଆଉ ସାଧା ନବ ବୋଲେ ବି ଦୁଇଟା ମେକ୍ ଅପ୍ ଲାଗି ନେଲେ ଚଲ୍ବା ହଁ ଲଖ୍ମୀର ଆଇବା ସବୁ ଯେନ୍ତା ଯେନ୍ ବ୍ରାଣ୍ଡର ବୋଲ୍ବ ଏଇଟା ଅଛି ହେଲା

ହଁ ହଁ ଯହ ଦିନ୍ ବୋଲେ ଗୋଟେ ଦିନ୍ ତ ମାଖବୋ ଲାଖ୍ମୀର ୱାଟର୍ ପ୍ରୁଫ୍ର ହେଇଟା ହଁ ନାଇଁ ଛାଡ଼ି ଆଉ କେବ୍ କେ ନବ ଯେ ତୁମେ କେବ୍ କେ ନବ ହଉ ହଁ ହଁ ବୋଲେ କାଣା କାଣା ନବ ନ ହେଲେ କହିଦେଇଥିବ ଅର୍ଡ଼ର୍ କରିଦେଇଥିବ ବୋଲେ ବି ମୁଁ ଯଦି ନାଇଁ ଥିବାବେଲେ ସାମାନ୍ ଆଣିବି ନା

ମୁଦି ବି ଦରକାର୍

ବୋଲେ କାଲି ତ ମୋର ସବୁ ସାମାନ୍ ଆସି ଯିବା ବୋଲେ କାଲ୍କେ ପଲାଇ ଆସିବ ନ ହେଲେ ସେଇଟା ଅର୍ଡ଼ର୍ କରିଛେ ଯେନ୍ କହୁଚ ତମର୍ ହସ୍ତବନ୍ଧନ୍ ସେଟା ବି ନୂଆ ନୂଆ ଏଇଟା ସିଜିନ୍ନା ବୋଲେ ଅର୍ଡ଼ର୍ କରିଛେ ବୋଲେ ଆଇ ଯିବ ନା ହଁ ହଁ ହଁ ଅଛି ଯେ କାଲି ଆସିଯିବ ବୋଲେ ହବା ଆରୁ ଆର୍ କେ ଜିନିଷ୍ ମାନେ ବି ଦେଖ୍ବୋ ଆସିଲେ ଦୁକାନ୍ରେ ଯେ ମିଳୁ କେନ୍ତାଟା ଦରକାର୍ ଅଲଗାଟା ବି ଦେଖ୍ବୋ ବୋଲେ ହେବା ଆଉ ସେଟା ନେବ ତ ନେବ ଠିକ୍ ଅଛି ନ ହେଲେ ଅଲଗାଟା ଦେଖ୍ବୋ ବୋଲେ ବି ହେବ ହଁ ହଁ ହଁ ହଁ ହଉ ସେ ଆର୍ ହଁ କାଲ୍କେ ଆସ ସେ ହେଲା ହ୍ୟାଲୋ ବୋଇଲେ ସକାଳ ଆଠଟାରୁ ସନ୍ଧ୍ୟା ଆଠଟା ହଁ ହଁ ହଉ ସେ କାଲି ଅଛି କାଲି ଆସ ହେଲା ହଁ ହଁ ଠିକ୍ ଅଛି ଠିକ୍ ଅଛି